କାଲି ଦରକାର ହେଉଛି ଆଜ୍ଞା ମୁଁ ରୁ କହୁଛି କେଉଁଠିକୁ ଗଲେ ଭଲ ହେବ ମୁଁ ତ ଜାଣିନି ମାନେ ତୀର୍ଥସ୍ଥାନ ଆଉ ଆପଣ ଟିକେ କୁହନ୍ତୁ କେଉଁ ଜାଗାକୁ ଗଲେ ଭଲ ହେବ

ଆମେ ତିନି ଜଣ ଖଣ୍ଡେ ଯିବୁ ଏତେ ଟଙ୍କା ଆଜ୍ଞା ଆଉ ଆଉ ଟିକେ କମ୍ କରନ୍ତୁ ଆଜ୍ଞା

ଠିକ୍ ଅଛି ଆଜ୍ଞା ଟିକେ କମେଇକି ନେବେ ଆଉ କାଲି ଆସିବେ ଆପଣ ଆଉ ଯିବା ଆଉ

ରହିବା ବ୍ୟବସ୍ଥା ସେମିତି ତ ଲୋକ ନାହାଁନ୍ତି ଆଉ ଅଛନ୍ତି ଯେ ମାନେ ଟିକେ ଦୂର ହେଉଛି ଆଉ ଠିକ୍ ଅଛି ଭାଇ ଯିବା ତାହେଲେ

ଟିକେ କମେଇକି ନେବେ ଭାଇ ଆଉ ଏତେ ଟଙ୍କା କହୁଛନ୍ତି ଯାହା ହେଲେ ବି ଟିକେ କମାନ୍ତୁ କମେଇକି ନେବେ ତାହେଲେ ଆମେ ତାହେଲେ ଆମେ ଯିବୁ ଆଉ ଦୟାକରିକି ଟିକେ କମେଇବେ ଭାଇ ପଇସାଟା କାଲି ଯିବୁ ଭାଇ ସନ୍ଧ୍ୟାବେଳକୁ ଏଇଠୁ ବାହାରିବୁ

ହଉ ଠିକ୍ ଅଛି କାଲି ଯେମିତି ହେଲେ ସନ୍ଧ୍ୟାବେଳକୁ ଆସିବେ ଆଉ ଯିବା ଆଉ ହଉ ଠିକ୍ ଅଛି ହଁ ରଖୁଛି